ହଁ କ'ଣ ଭଲ ଅଛ ଯେ ତମ ସେ ଦୋକାନରେ ବେପାର ଭଲ ହେଉଛି

ଆମର ଏଠି ଠିକୁରି ସାହୁର ଏତେ ଲୋକ ହେଉଛନ୍ତି ଘଣ୍ଟା ଦି ଘଣ୍ଟା ନେଖାଏଁ ଠିଆ ହେଇ ଗୋଡ଼ ବିନ୍ଧୁଛି ହେଲେ ସଉଦା ଆଣିପାରୁନୁ ଏତେ ଭିଡ଼ ଯେ କହ ନା ବୁଝିଲ ଆଉ ଆମର ସେଠୁ ଆମର ସେସବୁ ପୁରା ଆସୁଛନ୍ତି ଆମ ଗାଁ'ରୁ ଆସୁଛନ୍ତି ପୁରୁଜନାରୁ ଆମ ମୋ ବାପ ଘର ଆସି ନେଉଛନ୍ତି ମୋ ପୁତୁରା ଗରମରୁ ଆସି ନେଉଛନ୍ତି ସଉଦା ହାଁ ଆଉ ସେଆଡ଼ୁ ବି ଝିଅ ଘର ଆଡ଼ୁ ସେଆଡ଼ୁ ଆସୁଛନ୍ତି ଯୋଉ ଏଠୁ ବୋରିକି ସେପଟେ ଏ ବିସିକି ସବୁ ସବୁ ସବୁ ସଉଦା ଏଉଠୁ ନେଉଛନ୍ତି ସବୁ ତ ଏଠି ମିଳୁଛି ଆଉ କ'ଣ ନାହିଁ ବୋଲି ନାହିଁ କେତେ ରୋଜଗାର ସେ ନ କରୁଛି ଲୋକ ଆସି ଲକ୍ଷ ଲକ୍ଷ ଟଙ୍କା ହଁ ସେ ଦୁନିଆ ସାରା କୋଠାବାଡ଼ି କରିଦେଲା ଏଡ଼େ ବଡ଼ ଜାଗା କିଣି ଘର କରି ଦେଖିବ କାଇଁରେ କ'ଣ ବୁଝିଲେ ତମ ବେପାର ଏତେ ହେଉନଥିବ କିନ୍ତୁ ତାଙ୍କର ଚାରିଆଡ଼ୁ ଆସୁଛନ୍ତି ଆଉ ଏସବ କୂଜାଙ୍ଗ ଏପଟେ ହେଉଛି ଯୋଉ ନାଉସ ନାଉସୁରା ଚିତ୍ତୋଲ ଚିତ୍ତୋଲରୁ ବି ଲୋକ ଆସି ଏପଟେ ନେଉଛନ୍ତି

ହଁ ବା ହଁ ଚାରିଆଡ଼ୁ ଆସୁଛନ୍ତି ଆଉ ବଡ଼ିଲ ମାନେ ସେଆଡ଼ୁ ପଞ୍ଚପୋଲି ଆଡ଼ୁ ବି ଲୋକ ଆସି ନେଉଛନ୍ତି ଗାଡ଼ି ଆସି ଲାଗୁଛି ଆଉ ନାହିଁ ଏହାର ଟିକେ ଦର ଦାମ୍ ଏମିତି କମ୍ ଅଛି ତ ଭଲ ଜିନିଷ ମିଳୁଛି ଦର କମ୍ ତେଣୁ ଲୋକ ସବୁବେଳେ ଆସୁଛନ୍ତି ଏଠୁ ନେଉଛନ୍ତି ଆଉ ଆଉ ସେପଟେ ପରା ସେ ସୁର ଦୋକାନରେ ବୋପା ଜିରା କିଲେ ପାଁଶହ ସାତଶହ ଏମିତି କରୁଛି ଭଲ ଜିରା ନୁହଁ ଏଠୁ ତ ଭଲ ଜିରା ପୁରା ଚାଉଳ ଭଳିଆ ଆଉ ଗୋଟା ଗୋଟା ବୁଝିଲୁ ମୁଁ ବା ଗଲି ଦୁଇ ଘଣ୍ଟା ଠିଆ ହେଲି ସଉଦା ଟିକେ ଆଣିବି ସେ ତ ବଡ଼ ସଉଦା ତାଙ୍କର ଦେବାରେ ଲାଗିଛନ୍ତି ଆମ ଛୋଟିଆ କୁ କିଏ ପଚାରୁଛି

ଭଲ ବା ଜିନିଷ ଭଲ ହେଲେ ସମସ୍ତେ ଚାରିଆଡ଼ୁ ଆସୁଛନ୍ତି ଆଉ ଡାକେ ତାଙ୍କ ଘର ଆଉ ବିକୁର ସାହୁ ଘର ଡାକେ ଆଉ

ଆଉ ତମର ନିଅ ନାହିଁ କି

ହଁ ବା ଆମର ସେମିତି ଚାରିଆଡ଼ୁ ଆସୁଛନ୍ତି ସେ ସମସ୍ତେ କହୁଛନ୍ତି ଜାଣିଛନ୍ତି ଆମ ଗାଁ'ରେ ବଡ଼ ଦୋକାନ ଅଛି ତେଣୁ ସମସ୍ତେ ମୋତେ ଫୋନ୍ କରିଛନ୍ତି ନାନି ତମ ସେଇପଟୁ ଟିକିଏ ସଉଦା ବ୍ୟବସ୍ଥା କର ଆଉ ଆମେ ପଛରେ ଯିବୁ ତମେ ସବୁ କରିଦେଇଥିବ ଲିଷ୍ଟ୍ ଆଉ ତମର ସିନା ଲେଖିଲେ ରୋଷେଇଆ ଆମେ ଲିଷ୍ଟ୍ କରିବୁ ଖାଲି ଦେଇଦେଉଛ ମୁଁ କ'ଣ କରିବି ମୁଁ କ'ଣ ଜାଣିଛି ଏତେ କଥା ହଁ ବା ଘର ପାଖରେ ବୋଲି ସମସ୍ତେ ନେଉଛନ୍ତି ଆମର ସେଠିକି ବନ୍ଧୁବାନ୍ଧବ ଚାଲ ସେଉଠୁ ଆଣିବା ଆଉ କାହିଁକି କୋଉଠିକି ଯିବା ତାଙ୍କ ପାଇଁ ହଁ ଆସି ଠିଆ ହେବି କହିଲେ ସେ ଟିକେ ଚିହ୍ନିଛନ୍ତି ତା'କୁ ଟିକିଏ ଦେଇଦେବେ ଆଉ ହଁ ଜବର ଭିଡ଼ ବା ହଁ ପିଲା ତାଙ୍କ ଚାରି ପାଞ୍ଚଟା ପିଲା ଆଉ ପିଲା ଜବର ଘର ଲୋକ ରହି ପିଲା ରହି ତଥାପି ହେଉନି ଆଉ ଡେରି ହେଉଛି ଆଉ ହଁ ଏ ଏବେ ପରା ଗୋଟେ ଭୋଜି ଅଛି ଆସିବେ ନେବା ପାଇଁ ହଁ ଡାଲା ତ ଘିନି ଆଣି ସବୁ ନେଇକି ଯିବେ ଆଉ ହଉ ଭଲରେ ଥା ମୁଁ ରଖୁଛି